ମୁଁ ଘରେ ରୋଷେଇ କରିବା ସମୟରେ ନିଜେ ବହୁ ସମୟରେ ରୋଷେଇ କରିଛି କିମ୍ବା ମୋର ସ୍ତ୍ରୀ ପିଲାଙ୍କ ଦେହ ଖରାପ ସମୟରେ ମୁଁ ନିଜେ ମଧ୍ୟ ଏକୁଟିଆ ରୋଷେଇ କରେ ସେଥିରେ ମୋତେ କିଛି ଆନନ୍ଦ ମିଳେ ଅନ୍ୟ ସମୟରେ ମୋ' ପରିବାରବର୍ଗ ସମସ୍ତେ ମିଶି ମଧ୍ୟ ଆମେ ରୋଷେଇ କରୁ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରୁ ଏବଂ ମିଶିକି ରୋଷେଇ କରିବାରେ ଯେଉଁ ଆନନ୍ଦ ଥାଏ ତାହା ନିଜେ ମୁଁ ଉପଭୋଗ କରେ ଆମ ଭିତରେ ଗୋଟିଏ ଏକତା ଆସେ ସ୍ନେହ ଶ୍ରଦ୍ଧା ବଢ଼ିଯାଏ